ବି ଜେ ଡି ସରକାର ଆମକୁ ମାଲକାନଗିରି ଜିଲ୍ଲାରେ ରିପୋର୍ଟ୍ ଦେଲେ ଓ ଗାଁ ଗାଁରେ ଲକ୍ଷ୍ମୀ ବସ୍ ଛାଡ଼ିଲେ ଘରେ ଘରେ ଲକ୍ଷ୍ମୀ ବୋଲିକି ଏବେ ଏୟାର୍ପୋର୍ଟ୍ ହୋଇଥିବାରୁ ଯିବାରେ ଅସୁବିଧା ହେଉନାହିଁ ଶୀଘ୍ର ଯାଇ ପହଞ୍ଚିଯାଉଛିି ଆଗରେ ବସ୍ମାନଙ୍କୁ ଗଲେ କୋଡ଼ିଏ ତିରିଶ ଚାଳିଶ ଟଙ୍କା ନେଇଯାଉଥିଲେ ହେଲେ ଏବେ ବି ଜେ ଡ଼ି ବି ଜେ ପି ଦଳ ଆମ ପାଇଁ ଲକ୍ଷ୍ମୀ ବସ୍ କରିଦେଇଛନ୍ତି ପାଞ୍ଚ ଟଙ୍କାରେ ଯିବା ଆସିବା ହୋଇଯାଉଛି ଓ ଆମ ପାଇଁ ସ୍କୁଲ୍ ଫାଇବ୍ ଟି ସ୍କୁଲ୍ ସବୁ ଦେଲେ ଫାଇବ୍ ଟି ସ୍କୁଲ୍ରେ ସବୁ ସ୍ମାର୍ଟ୍ ଟି ଭି ସବୁ ଚଲାଇବାକୁ ହେଉଛି ଓ ଆମେ ସ୍ମାର୍ଟ୍ ହେଲୁ ସ୍ମାର୍ଟ୍ ସ୍କୁଲ୍ ସବୁ କରିଦେଲେ ବି ଜେ ଡ଼ି ସରକାର ସେଥିପାଇଁ ଆମେ ବି ଜେ ପି ସରକାରକୁ ଧନ୍ୟବାଦ କରୁଛୁ ଓ ବି ଜେ ପି ଥ୍ୟାଙ୍କ୍ ୟୁ